ଏବେ ଧାନ ଚାଷ ଧାନ ଚାଷରେ ଭଲ ଲାଭ ହେଉଛି ଆଗରୁ ଏତେ ଲାଭ ହେଉ ନ ଥିଲା ଆଗରୁ ସବୁ ଧାନ ବେପାରୀ ଧାନ ନଷ୍ଟ ହେଉଥିଲା ମରୁଡ଼ି ହେଉଥିଲା ସେଥିପାଇଁ କୃଷିମାନଙ୍କର ଏତେ ବି ଲାଭ ହେଉ ନ ଥିଲା ଏବେ ସବୁ ଧାନ ଚାଷ ହେଉ ପରିବା ଚାଷ ହେଉ ପୂରା ଲାଭ ହେଉଛି ଧାନ ଆଗରୁ ଲୋକମାନେ କିଣିକି ନେଉଥିଲେ ସେଥିପାଇଁ ଏତେ ଲାଭ ସରକାର କିଣି କି ନେଉଛି ଭଲ ଚାହିଦା ରେଟ୍ ଦେଉଛି ଧାନ ଚାହିଦା ରେଟ୍ ଦେଉଛି କୃଷି ଭଲ ଲାଭ ନେଉଛି କୃଷି ଭଲ ଲାଗୁଛି ଏବେ ପରିବା ଚାଷ ବି ଆଗରୁ ବହୁତ ନଷ୍ଟ ହେଉଥିଲା ପରିବା ପରିବା ପଚି ଯାଉଥିଲା ପରିବା ନଷ୍ଟ ହୋଇଯାଉଥିଲା ବହୁତ ପୋକ ମାରି ଦେଉଥିଲେ ଏବେ ସବୁ ପୋକମରା ଔଷଧ ଆସିଲାଣି ସେଥିପାଇଁ ଏତେ ପରିବା ନଷ୍ଟ ହେଉନି ଏଥିପାଇଁ ଏବେ ଶୀତଳ ଭଣ୍ଡାର ବ ଶୀତଳ ଭଣ୍ଡାର ବାହାରିଲାଣି ଏବେ ପରିବା ଯାହା ନଷ୍ଟ ହେବାର ଥିବ ଶୀତଳ ଭଣ୍ଡାରରେ ରଖିଦେଲେ ଆଉ ଏତେ ବି ନଷ୍ଟ ହେଉନି ଏବେ ମାର୍କେଟ୍ରେ ପରିବା ରେଟ୍ ଭଲ ଚାହିଦାରେ ଅଛି ପରିବା ଭଲ ବେପାର ହେଉଛି ଅଧିକ ରେଟ୍ରେ ବି ବେପାର ହେଉଛି ସେଥିପାଇଁ ଚାଷୀମାନଙ୍କୁ କିଛି ଚାଷୀମାନଙ୍କୁ କିଛି ଚାଷୀମାନଙ୍କର କିଛି ବି ଲସ୍ ହେଉନି ଆଗରୁ ଜଳ ପାଣିପାଗ କଣ ରହୁଥିଲା ଲୋକ ଜାଣି ପାରୁ ନ ଥିଲେ ଏବେ ପାଣିପାଗ ସୂଚନା ବିଭାଗରୁ ସବୁ ଲୋକ ଆଗରୁ କିପରି ପାଣିପାଗ ରହିବ ଜାଣି କୃଷିମାନେ ସବୁ ଚାଷ କରୁଛନ୍ତି ସେଥିପାଇଁ ଏବେ ସବୁ କୃଷିମାନଙ୍କର ଭଲ ଚାହିଦା ରହି ବେପାର ହେଉଛି